ଆମର୍ ଗାଁନେ ନୂଆଖାଇ ଉପଲକ୍ଷେ ଗୁଟେ ମନୋରଞ୍ଜନ୍ କର୍ବାକେ ଚେଷ୍ଟା କର୍ସୁଁ କେନ୍ତାକରି ସେଠାନେ ଆମେ ଭଲ୍ କରି କରିପାର୍ମୁଁ ଆଉ କେନ୍ତାକରି ସବ୍କର୍ ସହଯୋଗ୍ ହେଲେ ସବୁ ତାର୍ ଡ୍ୟାନ୍ସ ପୋଗ୍ରାମ୍ ଗୁଟେ କର୍ବାର୍ ଲାଗି ଆମେ ରଖିଛୁ ଗାଁର୍ ସବୁ ଲୋକ୍ ମିଶିକରି ଏକା ସେ ପୋଗ୍ରାମ୍ କର୍ମା ସେନେ ଟିକେ କେନ୍ କେନୁ ଏନ୍ତା ଅମ ପୁଅ ଝିଅ ମାନ୍କେ ଡକାମା ଆର୍ ସେ ପୋଗ୍ରାମ୍ତି ଯେନ୍ତା ଯୋଗ୍ ଦେବେ ସେନ୍ତା କର୍ମା ସେନେ ପ୍ରାଇଜ୍ ବି ଦେମା ଯେନ୍ତା ସେ ପ୍ରାଇଜ୍ ଦେମା ଯେନ୍ତା ସେ ପ୍ରାଇଜ୍ ଦେମା ଯେ ସେ ପୁଅ ଝିଅମାନେ ଯେନ୍ତା ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ପ୍ରାଇଜ୍ ସେଟା ପାଇକରି ଯେନ୍ତା ଖୁସି ହେବେ ସେନ୍ତା ପ୍ରାଇଜ୍ ଦେମା ଆରୁ ସେନେ ଲୋକ୍ମାନେ ବି ନାଇଁ କେଁ ଦେଖି ଆଏବାର୍ ଲାଗି ଏନ୍ତା କେତେ ଦିନ୍ ରଖ୍ମା ଯେ ଏନେ କପଡ଼ା ଦୋକାନ୍ ମାନେ ଯେନ୍ତା ହେବା ଆରୁ ତମେ ଏନ୍ତା କାଣା ପିଲା ଛୁଆମାନେ ଯେନ୍ତା ବେ ଆମ ନେଇକେଁ ଚକଲେଟ୍ ବିସ୍କୁଟ୍ ଇଟା ମାନେ ଯେନ୍ତା ଖୋଉଛନ୍ ଏବେ ତ ବେଶୀ କରି ପିଲା ଛୁଆମାନେ ଏନ୍ତାଟା ଖୋଉଛନ୍ ସେଟା ମାନେ ବି ସେ ଲୋକ୍ମାନେ ଆସିକରି ଟିକେ ଭଲ୍ କରି ଆନନ୍ଦ ଉତ୍ସବନେ ସେଟା ଟିକେ କେତେ ଦିନ୍ ବଢ଼େଇ କରି ରଖ୍ମା ଆରୁ କର୍ମା ସେଟା ଆରୁ ସବୁ ସେ ଗାଁ ସର୍ପଞ୍ଚମାନ୍କେ ବି ଯେନ୍ତା ଆମେ ଇନେ ପ୍ରାଇଜ୍ ଦେବେ ଯେନ୍ତା କର୍ବେ ସେନ୍ତା ଆମେ ମନୋରଞ୍ଜନ୍ ଟାଇପ୍ର ଗୋଟିଏ କର୍ମା ଆମ୍କୁ ଯେନ୍ତା ସବୁ ଦିନ୍ ବି ଇ ନୂଆଖାଇ ଉପଲକ୍ଷେ ସବୁ ବର୍ଷ ସବୁ ଦିନ୍ ଇ ନୂଆଖାଇ ଉପ ଉପଲକ୍ଷେ ଏନ୍ତା ମନୋରଞ୍ଜନ୍ ହେଉଥାଉ ଭଗବାନ୍ ଆଶୀର୍ବାଦ୍ କରିଥାଉଁ ଆମର୍ ଗାଁକେ ସେନ୍ତା ଆମର୍ କାମନା ଅଛେ